ଆମେ ମୁଖ୍ୟତଃ ଚାଷ କରିଥାଉ ଏଇଚାଷ ଉଚ୍ଚା ଜମିରେ କରିଥାଉ ଏହି ଆମ୍ ଆମ୍ବ ଚାଷରେ ବହୁତ ଲାଭ ଲାଭ ବ୍ୟୟ ହୋଇଥାଏ ଆମ ବଗିଚାରେ ପ୍ରାୟତଃ ଭିନ୍ନ ଭିନ୍ନ ଗଛ ଗୁଡ଼ିକ ଅଛି ଯଥା ଅମରାପାଲି ଅଲଫା ଉଁ ସପ୍ କଲମି ଲେଙ୍ଗଡ଼ା ଇତ୍ୟାଦି ଅଛି ଏଇ ଗଛ ସହିତ ପିଜୁଲି ଡାଲିମ୍ବ ବରକୋଲି କମଲା ଇତ୍ୟାଦି ଗଛ ଭଲ ଭଲ ଫଲ ଗଛ ଅଛି ଏଇ ଗଛମାନ ବହୁ ବଡ଼ ବଡ଼ ହୋଇଥାନ୍ତି ସେଥିପାଇଁ ଆମେ ଅଗଣା କି ଛାତ ଉପରେ ଏଇ ଗ ବଗିଚା କରିନଥାଉ